ଆମ ଅଞ୍ଚଳରେ ଦଶମ ପଢ଼ିବା ପରେ ପିଲାମାନେ ଆର୍ଟ୍ସ କମର୍ସ ସାଇନ୍ସ ଆଇ ଟି ଆଇ ଡିପ୍ଲୋମା ନିଜ ନିଜ ପସନ୍ଦରେ ବାଛି ନିଅନ୍ତି ଆଚ୍ଛା କିଏ ଆର୍ଟ୍ସ କରିକିନି ରାଜନୀତି ବି କରୁଛନ୍ତି କିଏ ସାଇନ୍ସ୍ କରିକିନି ଡକ୍ଟର୍ ହେଉଛନ୍ତି ଡିପ୍ଲୋମା କରି ଚାଟାର୍ଡ଼ ଆକାଉଟାଣ୍ଟ୍ ହେଉଛନ୍ତି ଡିପ୍ଲୋମା କରି ଇଞ୍ଜିନିୟର୍ ହେଉଛନ୍ତି ଏଇଭଳି ଭାବରେ ନିଜ ନିଜ ପସନ୍ଦକୁ ହିସାବରେ ସେମାନେ ପାଠ ପଢ଼ିଛନ୍ତି